ହଁ କୁହନ୍ତୁ ନମସ୍କାର କିଏ କହୁଥିଲେ ହଁ କୁହ ହୁଁ ହୁଁ ୟୋଗା ଟିଚର କହୁଥିଲି ହୁଁ ହୁଁ ଶିଖା ହେଉଛି ଆପଣ କ'ଣ ୟୋଗା ଶିଖିବେ ହୁଁ ମନ୍ଥଲି ଆମର ରହୁଛି ପାଞ୍ଚ ଶହ ଟଙ୍କା ହୁଁ ଦୁଇ ଟାଇମ୍ ଶିଖା ହେଉଛି ଦୁଇ ଟାଇମ୍ ଶିଖା ହେଉଛି ଆପଣ ଯୋଉ ଟାଇମରେ ଆପଣଙ୍କ ସୁବିଧା ହେବ ସେଇ ଟାଇମରେ ଆସିପାରିବେ ହଁ ଷ୍ଟୁଡେଣ୍ଟମାନଙ୍କ ପାଇଁ ତ ନିହାତି କନସେସନ୍ ଅଛି ଆଉ ତ କେତେ କେତେଟା ଷ୍ଟୁଡେଣ୍ଟ ଅଛନ୍ତି ହେଲୋ ହୁଁ କେତେଟା ଷ୍ଟୁଡେଣ୍ଟ ଅଛନ୍ତି ହୁଁ ସବୁ କୋଉ ଏଜ୍ର ହେବେ ହୁଁ କୋଉ ପ୍ରକାର ୟୋଗା ଶିଖିବ କ'ଣ ପାଇଁ ହୁଁ ହୁଁ ହୁଁ ଆମର ସବୁ ସ୍ମରଣଶକ୍ତି ବଢ଼େଇବାକୁ ଆଖି ପାୱାର ବଢ଼େଇବାକୁ ହଁ ସବୁ ଟାଇପ୍ର ଆମର ୟୋଗ ଶିଖା ହେଉଛି ଆଉ ଆସିଲେ ଆମେ ତା ମାନେ କିଏ କେତେ ପଇସା ଦେଉଛି ସେ କଥା ଆମେ ଦେଖୁନୁ ତାମାନେ ସମସ୍ତଙ୍କୁ ସବୁ ଟାଇପ୍ର ଆମେ ୟୋଗା ଶିଖାଉଛୁ ହେଲା ତାହାଲେ ଜଣେ ଆସିଲେ ତା ମାନେ ନିରାଶ ହେବନି ଯେମିତି ଆପଣ ଆସନ୍ତୁ ଷ୍ଟୁଡେଣ୍ଟମାନେ ସବୁ ମିଶିକି ଆସନ୍ତୁ କେତେବେଳେ ନାଁ ଲେଖେଇକି ଯାଆନ୍ତୁ ତାପରେ ଟାଇମ୍ଟା ଆପଣଙ୍କ ଯେତେବେଳେ ସୁବିଧା ହେବ ସେତେବେଳେ ଆସିକି ସଖାଳେ ହେଉ ଯେହେତୁ ଆପଣାନେ ଷ୍ଟୁଡେଣ୍ଟ ତ କେତେବେଳେ ସୁବିଧା ଦେଖିକିରି ଆପଣ ମାନେ ଆସିକି ସଖାଳେ ସୁବିଧା ହେଲେ ସଖାଳେ ଆସିକି କରିକି ଯିବେ ସନ୍ଧ୍ୟାରେ ସୁବିଧା ହେଲେ ସନ୍ଧ୍ୟାରେ କରିକିି ଯିବେ ଆଉ ହଉ ହଉ ଠିକ୍ ଅଛି ଠିକ୍ ଅଛି ହଉ